ହ୍ୟାଲୋ ତୁମେ ବସନ୍ତ ଭାଇ କାର ଡ୍ରାଇଭର କହୁଥିଲ ତ ମୋର କଟକ ଯିବାର ଥିଲା ତୁମେ ଦୁଇ ଘଣ୍ଟା ଭିତରେ ଆସି କେନ୍ଦୁପଡ଼ାର ସ୍କୁଲ ନିକଟରେ ପହଞ୍ଚି ପାରିବ କି କି ନାହିଁ ମୋତେ କୁହନ୍ତୁ